ହ୍ୟାଲୋ ହଁ କୁହ କିଏ କହୁଛନ୍ତି

ହଁ କୁହନ୍ତୁ

ହଁ ତୁମେ ପିଲା ଠିକ କର କେତେଜଣ ପିଲା ହଁ ହଉ ଠିକ୍ ଅଛି

ତୁମେ ଆଗ ଶିକ୍ଷା ମୁଁ ଯାଏ ତୁମେ ଶିକ୍ଷା ପିଲାଙ୍କୁ ଦେଖିବି କେଉଁ ଭଳିଆ ଶିକ୍ଷା ଦିଆହବ କ'ଣ ନାହିଁ ମୁଁ ବୁଝି ସାରିଲା ପରେ ସେ ନେବା ଦେବା କଥା ବୁଝିବି ସପ୍ତାହକୁ ଦୁଇଥର ଯିବି ସୋମବାରକୁ ସୋମବାର

ହଁ ହଁ ହଁଁ ଆଉ ଯୋଗ କରିବା ପାଇଁ ସବୁ ଜାଗା ଠିକ୍ କରିଛ ତ ନାଇଁ ଟିକେ ଠିକ୍ କରିବୁ ବୋଲି ନାଇଁ ଠିକ୍ ଟିକେ ଖୋଲା ଜାଗା ପୁରା ପରିଷ୍କାର ସଫା ଜାଗା ସେ ଜାଗା ଟିକେ ପୁରା ହଁ ହଁ ହଉ ହଉ ମୁଁ ହଁ ହଁ ହଁ ଇଏ କରିବ ବୁଝିଲ କି ଆଉ ମୁଁ ତୁମେ ଆଉ ଫିଲ୍ଡରେ ତୁମେ ଯେଉଁ ଯେଉଁ ଇଏ କରିଛ ଯୋଗାସନ ଯେଉଁଟା ହେବ ଯେଉଁଟା ଇଏ କରିଛ ମୁଁ ସେଇଟା ଯାଇକିରି କାଲି ନହେଲେ ଦେଖିକିରି ଆସିବି ଆଉ ସୋମବାରରୁ ସୋମବାର କ୍ଲାସ୍ କରିବା ଆଉ ହଁ ହଉ ହଁ ହଁ